ମୁଇଁ ଭାବୁଛେ କି ଆମର୍ ରାଜ୍ୟ ଓଡ଼ିଶାରେ ସାଂସ୍କୃତିକ ପରିଚୟରେ ଓଡ଼ିଆ ଭାଷା ବହୁତ ପ୍ରକାର ଭୂମିକା ଗ୍ରହଣ କରିଛେ ଓଡ଼ିଶୀ ନୃତ୍ୟରେ ଆମର୍ ଓଡ଼ିଶା ରାଜ୍ୟରେ କଳାକାରମାନେେ ଅଛନ୍ ଯେନ୍ ମାନେକି ବହୁତ ବଢ଼ିଆଁ ଭାବରେ ଓଡ଼ିଶୀ ନୃତ୍ୟ ପରିବେଷଣ କରସନ୍ ସେମାନେ ବହୁତ କଠିନ ପରିଶ୍ରମ ସହିକରି ଓଡ଼ିଶୀ ନୃତ୍ୟ ଶିଖିଛନ୍ ବହୁତ ବଢ଼ିଆ ହିସାବରେ ପରିବେଷଣ ବି କରସନ୍ ଆଉ କଳାକାରମାନେେ ଆମର ଓଡ଼ିଶା ରାଜ୍ୟର ବିଭିନ୍ନ ଜାଗାରୁ ବାହାରି କରି ଛୋଟ ଛୋଟ ଘରୁ ବାହାର କରି ଓଡ଼ିଶୀ ନୃତ୍ୟ ଶିଖ୍ବାର୍ ଲାଗି ଉତ୍କୃଷ୍ଟ ହେଇକରି ଆମର ଯେନ୍ ସଙ୍ଗୀତ ଶାଳାମାନେ ଅଛି ସଙ୍ଗୀତ ଶିକ୍ଷାକେନ୍ଦ୍ର ମାନେ ସେଠାମାନେ ଓଡ଼ିଶୀ ନୃତ୍ୟ ଶିଖିିକରି ଆମର୍ ଓଡ଼ିଶା ରାଜ୍ୟର ଗୌରବ ଏସବୁ ଏଁ କରିଛନ୍ଁ ଆଉ ଗୀତ ମାଧ୍ୟମରେ ବି ଆମର୍ ଓଡ଼ିଶା ରାଜ୍ୟରେ ବହୁତକେ କଳାକାରମାନେ ଅଛନ୍ ଯେନ୍ ମାନେକି ସୁଲୋଭିତ କଣ୍ଠରେ କୋଇଲି କଣ୍ଠରେ ଓଡ଼ିଆ ଭାଷାର ଗୀତମାନକେ ଗାାଇକରି ଓଡ଼ିଆ ଭାଷାକେ ସବୁ ରାଜ୍ୟରେ ଶୁଣିବାରକେ ଦେଇଛନ୍ ଆରୁ ଓଡ଼ିଶାରୁ ଓଡ଼ିଆ ଭାଷା ଆରମ୍ଭ ହେଇଥିଲା ଆର୍ ଓଡ଼ିଶାରେ ସମସ୍ତେ ଓଡ଼ିଆ ଭାଷା ହିଁ କହିସନ୍ ଆରୁ ସମ୍ବଲପୁରୀ ଭାଷା କହିସନ୍ ଆରୁ ସେଇ ସମ୍ବଲପୁରୀ ଭାଷାର ଗୀତ ମାନେ ବି କଳାକାରମାନୋନେ ପରିବେଶନ୍ କରିକରି କଳାକାରମାନୋନେ ବହୁତ ପ୍ରକାର ମଡ଼େଲ ହେଲା ପୁରସ୍କାରମାନେ ଅନ୍ୟ ଅନ୍ୟ ରାଜ୍ୟ ମାନକେ ଯାଇକିରି ପାଇସନ୍ ଆଉ ଗୋଟିଏ ପୁଅର ନାଚରେ ଗୋଟେ ପିଲାଟି ଯେତେବେଳେ ନାଚ୍ସି ତାର୍ ଦିଲ୍ ଭିତରୁ ହୃଦୟ ଭିତରୁ ନାଚକେ ପୁରା ଫିଲିଙ୍ଗସ୍ ଆଇବା ତାର୍ ମାନେ ଆମର୍ ଓଡ଼ିଆ ଭାଷାରେ କହିବାର୍କେ ଗଲେ ଅନୁଭବ କରିକିରି ଛାତି ଭିତରୁ ଅନୁଭବ କରିକିରି ନାଚ୍ସି ଓଡ଼ିଆ ପିଲାଟି ଆଉ ବହୁତ ବଢ଼ିଆଁ ନାଚ୍ସି ସେ ପୁରା ଷ୍ଟେଜ୍କେ ମୋହିତ କରିଦେସି ଯେତେ ଅଡ଼ିଏନ୍ସମାନେ ଥିସନ୍ ଯେତେ ସୂତାମାନେ ଥିସନ୍ ମୋହିତ କରିଦେସି ଆଉ ଯେନ୍ ନାଚ୍ଟା ନାଚ୍ସି ଓଡ଼ିଆ ଭାଷାରେ ତାର୍ ମାଇଣ୍ଡରେ ପୁରା ତାର୍ ମସ୍ତିଷ୍କରେ ଏ ପୁରା ଫିଟ୍ ହେଇଥିସି ସେ ଭାଷା ଧୀରେ ଧୀରେ କିିରି ବାହାରସି ତାର୍ ନୃତ୍ୟ ମାଧ୍ୟମରେ ଆଉ ପାଲା ଆମର୍ ପାଶ୍ଚାତ୍ୟ ସଭ୍ୟତାର ଓଡ଼ିଆ ସଭ୍ୟତା ସାଂସ୍କୃତିକ ପରିଚୟଟି ଆଏ ଆରୁ ପାଲା ବହୁତ ଇଏ ଆଗ୍କେ ଯାଇଛେ ଆମର୍ ଯେତେବେଳେ ପୁରୁଣାକାଲ୍ରେ ଆମର୍ ଓଡ଼ିଶା ଦେଶରେ ଲୋକବାକ୍ ମାନେ ଲୋକ୍ମାନେ ଯେତେବେଲେ ଟିଭିଟୁଭା କିଛି ନେଇ ଆସିଥାଏଁ ଟେଲିଭିଜନ୍ ନାଇଁ ଆସିଥାଇ ପାଲା ଆଇଲା ଯାତ୍ରା ୟତ୍ରି ଏଇଟା ମାନେେ ଦେଖିକିରି ମନୋରଞ୍ଜନ କରୁଥିଲେ ବିଶେଷ କରିକିରି ପାଲା ଦଣ୍ଡ ନୃତ୍ୟ ଏଇଟା ମାନେେ ବିଶେଷ କରିକରି ଥିଲା ସେତେବେଲେ ଆଉ ଆମର ଓଡ଼ିଶା ରାଜ୍ୟରେ ଯାତ୍ରା ବହୁତ ପ୍ରକାର ଯାତ୍ରା ହେସି ଆଉ ଯାତ୍ରା ଏତେ ବଢ଼ିଆଁ ହେସି ଯେ ଆମର୍ ଓଡ଼ିଶା ରାଜ୍ୟର ଲୋକମାନେ ଦେଖ୍କେ ବହୁତ ଭଲ୍ ପାଏସନ୍ ଆଉ ଓଡ଼ିଶା ଛଡ଼ିକିରି ବାହାର ରାଜ୍ୟର ଲୋକମାନେ ବି କପଲ୍ମାନେ ପିପୁଲ୍ମାନେ ସମସ୍ତେ ଆସନ୍ ଲୋକବାକ୍ମାନେ ସମସ୍ତେ ଆସନ୍ ଯାତ୍ରାମାନେେ ଦେଖ୍ବାର୍ ନାହିଁ ଯାତ୍ରା ବହୁତ ମୋହିତ ହେସି ସମ୍ବଲପୁରୀ ନୃତ୍ୟ ପରିବେଷଣ ହେସି ଆମର୍ ଇଲାକାରରେ ବୋଲେ ଏରିଆରେ ଆମର ଓଡ଼ିଶା ରାଜ୍ୟରେ ରାଜ୍ୟ ଭିତରେ ସେତେବେଲେ କିଛି ଉତ୍ସବ ହେସି ସେତେବେଳେ ସମ୍ବଲପୁରୀ ନୃତ୍ୟମାନେ ହେସି ଆଉ ବିଭିନ୍ନ ପ୍ରକାରର ଷ୍ଟେଜ୍ ପ୍ରୋଗ୍ରାମମାନଙ୍କୁ ବି ଓଡ଼ିଆ ଭାଷାର ସମ୍ବଲପୁରୀ ନୃତ୍ୟମାନ ହେସି ଓ ଓଡ଼ିଆ ଗୀତମାନେ ତ ସବୁଆଡ଼େ ପ୍ରଚଳିତ ଅଛେ ଇହାଦି ଓଡ଼ିଆ ଗୀତମାନେ ଆମର ଓଡ଼ିଶାବାସୀ ଛାଡ଼ିକରି ବାହାର ରାଜ୍ୟର ଲୋକମାନେେ ବି ଶୁଣବାର୍କେ ଭଲ୍ ପାଏସନ୍ ଆମର୍ ସମ୍ବଲପୁରୀ ଗୀତମାନେ ବାଜାରେ ଯେନ୍ ପରିବେଷଣ ହେସି ସମସ୍ତେ ଭଲ୍ ପାଏସନ୍ ଆଉ ଆମର୍ ଓଡ଼ିଶା ରାଜ୍ୟରେ ଓଡ଼ିଆ ସାଂସ୍କୃତିକ ପରିଚୟ ଓଡ଼ିଆ ଭାଷା ବହୁତ ପ୍ରକାର ଭୂମିକା ଗ୍ରହଣ କରିଛି ଯେନ୍ତାମାନେ ମୁଁ ଇହାଦେ କହିଲି ଆଉ ସାଂସ୍କୃତିକ ଯେନ୍ ଆମର୍ ପରିବର୍ତ୍ତନଶୀଳ ହେଇଯାଉଛି ହାଦି ସେଥିର୍ଲାଗି ମୁଇଁ ବି କହିବାର୍କେ ଚାହୁଁଛେ ଆମର ଓଡ଼ିଶା ଭାଷା ଦା ବଞ୍ଚିକିର୍ ଥାଉ ଜୟ କୁଶଲ